ହ୍ୟାଲୋ କିଏ ପ୍ରଶାନ୍ତି ଲଜ୍ କହୁଛନ୍ତି ତ ମୋର କେତେଟା ରୁମ୍ ଦରକାର ଥିଲା ଦେଇପାରିବେ ତୁମର ମୋର ଚାରି ପାଞ୍ଚଟା ରୁମ୍ ଦରକାର ତୁମର ଏ ସି ରୁମ୍ କେତେ ପଡ଼ୁଛି ଆଉ ନନ୍ ଏ ସି ଆଉ ସେ ଯେଉଁ ସିଙ୍ଗିଲ୍ ବେଡ଼୍ଟା କେତେ ପଡ଼ୁଛି ଡବଲ୍ ବେଡ଼୍ କେତେ ପଡ଼ୁଛି ଏକ ହଜାର ଖାଇବାର ସୁବିଧା ନାଇଁ କ'ଣ ଖାଇ ହଁ ନାଇଁ ନାଇଁ ଦେଖନ୍ତୁ ମୋର ଟିକିଏ ଭଲ ଭି ଆଇ ପି ଗେଷ୍ଟ୍ ଯିବେ ଯେମିତି କୌଣସି ପ୍ରକାର ଅସୁବିଧା ହେବନି ବୁଝିଲେ ହଁ ଯେମିତି ଅସୁବିଧା କିଛି ହେବନି ତା'ର ଖାଇବା ପିଇବା ରହିବା ଯାହା ପଇସା ପଡ଼ୁଛି କିଛି ଅସୁବିଧା ନାହିଁ ବୁଝିଲେ ଆଉ କିନ୍ତୁ ସବୁ ପ୍ରକାର ସୁବିଧା ଯୋଗାଇବା ଦରକାର ୟେ ଦେଖନ୍ତୁ ସେଇଠୁ ଗାଡ଼ି ମଟର କିଛି ଆପଣଙ୍କର ସୁବିଧା ଅଛି ସେ ପାଖା ପାଖି ସେଇଠୁ ଯିବା ପାଇଁ ତଥାପି ନାଇଁ ଆପଣଙ୍କ ଲଜ୍ ତରଫରୁ କ'ଣ ଭଡ଼ାରେ ମିଳିବ ହଁ

ହଁ ନାଇଁ ସେ ଗାଡ଼ି ସାଥିରେ କ'ଣ ଆମର ଏ ଏରିଆ ବିଷୟରେ ଯିଏ ଆସିବେ ସେ ବିଶେଷ କିଛି ଜାଣିନାହାନ୍ତି ଯେ ଆପଣଙ୍କ ତରଫରୁ ସେ ପିଲା କିଛି ପଠାଇ ଯେଉଁ ଯେଉଁ ଜାଗା କହିବେ ଟିକିଏ ଦେଖାଇଦେବାର ସୁବିଧା ଦେବେ ହଁ ହଁ ହଁ ହଁ

ହଁ ଦେଖନ୍ତୁ ମୁଁ ଆପଣଙ୍କୁ କିଛି ଆଡ଼୍ଭାନ୍ସ ଦେଇଦେବି ମାସ ଶେଷରେ କି ଆପଣ ମାସ ଶେଷରେ ଆପଣଙ୍କ ପେମେଣ୍ଟ୍ ଦେବାକୁ ପଡ଼ୁଛି ନା ଷ୍ଟାଟିଙ୍ଗ୍ରେ ପେମେଣ୍ଟ୍ ଦେବାକୁ ପଡ଼ୁଛି ଆଚ୍ଛା ମୋର ଚାରିଟା ରୁମ୍ ଦରକାର ହଁ ରହୁଛି ତା'ହେଲେ